ନୟାଗଡ଼ ଜିଲ୍ଲାର ସ୍ଥାନୀୟ ଶିଳ୍ପ ହେଉଛି ଚିନିକଳ କାରଖାନା ସେ ଚିନିକଳ କାରଖାନା ଏବେ ବନ୍ଦ ହୋଇଯାଇଛି କାହିଁକିନା ଲୋକମାନେ ଧିୀରେ ଧୀରେ ଆଖୁଚାଷ ଛାଡ଼ି ଦେଲେଣି ଯାହାଫଳରେ କି ଚିନିକଳ କାରଖାନା ଏବେ ବନ୍ଦ ହୋଇଯାଇଛି ସମ୍ପୂର୍ଣ୍ଣ ଭାବେ ଏବେ ଲୋକମାନେ ଅର୍ଥନୀତି ଧାନଚାଷ କରି ଧାନଚାଷ ମାଧ୍ୟମରେ ନିଜର ଅର୍ଥନୀତି ମଣ୍ଡିରେ ଧାନକୁ ଉତ୍ପାଦନ କରି ଧାନକୁ ମଣ୍ଡିରେ ଦେଇ ନିଜର ଅର୍ଥନୀତି ଆୟ କରୁଛନ୍ତି କାହିଁକି ନା ସେ ଧାନଚାଷ କରିବା ଦ୍ବାରା ମଣିଷ ନିଜର ଜୀବିକା ନିର୍ବାହ କରୁଛନ୍ତି ଧାନଚାଷ ମାଧ୍ୟମରେ ଲୋକ ନିଜର ଅର୍ଥନୀତି ଗୁଜୁରାଣ ମେଣ୍ଟାଉଛନ୍ତି